ମୋର୍ ପାଖେ ଯେନ୍ ନୋଭେଲ୍ଟା ଅଛେ ଫକୀର୍ମୋହନ୍ ସେନାପତିଙ୍କ ଦ୍ୱାରା ଲିଖିତ ଛଅ ମାଣ ଆଠ ଗୁଣ୍ଠ ବହିଟା ସେ ବହି ମତେ ବହୁତ୍ ଭଲ୍ ଲାଗ୍ଲା ମୁଇଁ ଯେତେବେଲେ ପୁସ୍ତକ୍ ଦୋକାନ୍କେ ଯାଇଥିଲିଁ ଆମର୍ ସେନ ବହିଟେ ଦେଖ୍ଲିଁ ଛଅ ମାଣ ଆଠ ଗୁଣ୍ଠ ପହେଲାରୁ ତ ନାଁ ଶୁନିଥିଲିଁ ତ ବହି ଦେଖ୍ଲା ପରେ ସ ଦେଖିଲିଁ ଯେ ତାର୍ କଭର୍ଟା ପୁରା ବଢ଼ିଆ କରାହେଇଚେ କଲର୍ଫୁଲ୍ ଅଛେ ଆଉ ଦେଖ୍ବାକେ ବି ସୁନ୍ଦର୍ ଦିଶୁଛେ ତ ସେ ବହିକେ ମୁଇଁ ଆନ୍ଲିଁ ଆଉ ସେନର୍ ଯେନ୍ ଗଳ୍ପଗୁଡ଼ାକ ଅଛେ ସେ ଗଳ୍ପଗୁଡ଼ାକ ସବୁକେ ପଢ଼ଲିଁ ପଢ଼୍ଲା ପରେ ମତେ ବଢ଼ିଆ ଲାଗ୍ଲା ଆଉ ଫକୀର୍ମୋହନ୍ ସେନାପତିଙ୍କର୍ ନାଁ ତ ହେନ୍ତେହି ଆଗ୍ରୁ ସମସ୍ତେ ଜାଣିଥାନ୍ ବହୁତ୍ ଗୁଟେ ବଡ଼୍ ଲେଖକ ଆନ୍ ତାଙ୍କର୍ ବହି ପଢ଼ିକିରି ମତେ ବହୁତ୍ ଖୁସି ଲାଗ୍ଲା ଆଉ ସେ ବହିକେ ମୁଇଁ ଯତ୍ନର ସହିତ ରଖିଛେଁ ଆଉ ବହିକେ ଯେନ ରଖିନେସିଁ ସେନ ସାଇଁକଲା ମିଲିଯେସି କାଁକରିକି ସେଟା ସାନ୍ତା ଦିଶୁଚେ ସେ ବହିଟା ତାର୍ ଚାରିଆଡ଼େ ତାର୍ ନାଁ ରହିଛେ ସେ ବହିର୍ ନାଁ ଛଅ ମଣା ଆଠ ଗୁଣ୍ଠ ଫକୀର୍ମୋହନ୍ ସେନାପତିଙ୍କ ଲିଖିତ ତ ସେ ବହି ପଢ଼ିକିରି ମୁଇଁ ବହୁତ୍ ଗୁଟେ ନୂଆ ନୂଆ କଥା ଜାନ୍ଲି ଆଉ ସେଥିର୍ଲାଗି ଆମେ ଫକୀର୍ ମୋହନ୍ ସେନାପତିଙ୍କଠାରେ ଋଣୀ ଆଏ ଆଉ ସେ ବହି ଏନ୍ତା ସୁନ୍ଦର୍ ଭାବେ ସେନ ଯେନ୍ ଗଳ୍ପମାନେ ଲେଖା ହେଇଛେ ଯଦି ଆପଣ୍ ଥରେ ଯଦି ପଢ଼୍ବାର ଆରମ୍ଭ କରିନେଲେ ମୁଲ୍ କରିନେଲି ବେଲେ ସେ ନାଇ କର୍ବାର୍ ତକ୍ ଭଲ୍ ନାଇଲାଗେ ତ ସେଥିର୍ଲାଗି ସେ ବହିର ଚାହିଦାଟା ବହୁତ୍ ଆଉ ସେ ବହି ପଢ଼ିକିରି ଆମର୍ ପ୍ରତ୍ୟକ୍ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ ଆର୍ ସମସ୍ତେ ଚେଷ୍ଟା କର୍ବାର୍ କଥା ଯେ ସେ ବହି ସମସ୍ତେ ଆଣିକିରି ଘରେ ରଖ୍ମା ଆଉ ବହି ପଢ଼୍ବାର ଅଭ୍ୟାସ୍ଟା ଆରମ୍ଭ କର୍ମା ବହି ପଢ଼ବାର୍ ଦ୍ୱାରା ଆମେ ନୂତନ୍ ଜ୍ଞାନ୍ ପାଇ ପାର୍ବାର୍ ସହିତ ଆମର୍ ଯେନ୍ ପୂର୍ବ ପୁରୁଷ୍ମାନେ ଥିଲେ ତାଙ୍କର୍ ବିଷୟରେ ବି ଜାନିପାର୍ବାର୍ ସୁବିଧା ପାଇପାର୍ମା